ମୁଁ ଏମିତି ଏକ ପୁସ୍ତକ ପଢ଼ିଛି ଗୋପବନ୍ଧୁ ଦାସଙ୍କ ବିଷୟରେ ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ଦେଶର ସ୍ଵରାଜ୍ୟ ପଥେ ଯେତେ ଗଢ଼ ପୁରୁ ପାରିତ ହିଁ ମୋର ମାଂସ ହାଡ଼ ଯିଏ ଏହିପରି ହୃଦୟ ସ୍ପର୍ଶି କବିତା ଲେଖି ପାରୁଥିଲେ ଖାଲି ଲେଖିନଥିଲେ କାର୍ଯ୍ୟରେ ମଧ୍ୟ ଲଗାଇ ପାରିଥିଲେ ସେ ଥିଲେ ଦିନ ଦାରିଦ୍ରଙ୍କ ବନ୍ଧୁ ଉତ୍କଳ ମଣି ଗୋପବନ୍ଧୁ ଦାସ ସେ ଥିଲେ କର୍ମଯୋଗୀ ଓ ଧର୍ମପ୍ରାଣ ପରୋପ ପରୋପକାର ଥିଲା ତାଙ୍କର ତ୍ୟାଗକୃତ ଜୀବନର ମହତ୍ଵପୁର୍ଣ୍ଣ ଗୋପବନ୍ଧୁ ଅଠରଶହ ସତସ୍ତରି ମସିହା ଅକ୍ଟୋବର ମାସ ନଅ ତାରିଖରେ ପୁରୀ ଜିଲ୍ଲା ଅନ୍ତର୍ଗତ ସାକ୍ଷୀଗୋପାଳ ନିକଟସ୍ଥ ଭାର୍ଗବୀ ନଦୀ ଉପକୂଳବର୍ତ୍ତୀ ସୂଆଣ୍ଡ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ପିତାଙ୍କ ନାମ ଦୈତାରୀ ଦାସ ଓ ମାତାଙ୍କ ନାମ ସ୍ଵର୍ଣ୍ଣମୟୀ ଦେବୀ ବାଲ୍ୟ କାଳରୁ ହିଁ ତାଙ୍କ ମା' ଆରପାରିକୁ ଚାଲି ଯାଇଥିଲେ